ଏବେ ଓଡ଼ିଆରେ କେହି ଆପଣ ନିଜର ଇଣ୍ଟ୍ରୋଡ଼କ୍ସନ୍ ଦେଉନାହାନ୍ତି କି ଲୋକମାନେ ହିନ୍ଦୀରେ ଇଂଲିଶରେ ଏବେ ଇଣ୍ଟ୍ରୋଡ଼କ୍ସନ୍ ଦେଇ ଦଉଛନ୍ତି ଆଉ ଓଡ଼ିଆ ଧୀରେ ଧୀରେ ଲୋକମାନେ କେହି ବି କହୁ ନାହାନ୍ତି ସେଥିପାଇଁ ଓଡ଼ିଆ କମି ଯାଉଛି ଓଡ଼ିଆ ଇ ସ୍କୁଲରେ ବିଦ୍ୟାଳୟରେ କେଉଁ ସ୍ଥାନରେ ବି କହୁନାହାନ୍ତି ସରକାର କହୁଛି ସାର୍ମାନଙ୍କୁ ଓଡ଼ିଆ ଟିକେ ଦେଖିବ ସେ ଓଡ଼ିଆ କହିପାରୁନଥିବାରୁ କମିଯାଉଛି ଆମ ଦେଶରେ ଆମ ଆମ ଗାଁରେ ଆମ ପାଖରେ ସେ ରହିକରି ବି ଓଡ଼ିଆ କହିପାରୁନ ଥାନ୍ତି ସେଇ ହିନ୍ଦୀରେ କଥାବାର୍ତ୍ତା କରନ୍ତି କି ଇଂଲିଶରେ କଥାବାର୍ତ୍ତା କରନ୍ତି ଆଉ ଓଡ଼ିଆ କହିବାର ଓଡ଼ିଆ ଓଡ଼ିଆ କମିବାକୁ ଯାଉଛି ଓଡ଼ିଆ କେହି କହିପାରନ୍ତି ନାହିଁ ପଞ୍ଜାବରେ ପଞ୍ଜାବର ଭାଷା କହୁଛନ୍ତି ଇଂଲଣ୍ଡ ଇଂଲଣ୍ଡରେ ଯେଉଁଠି ସେଉଠି ଏକ ଭାଷା କହୁଛି ଆମ ଓଡ଼ିଆ ଦେଶରେ ଓଡ଼ିଆ ଭାଷା ନ କହିକି ହିନ୍ଦୀ ଇଂଲିଶ କହି ଦଉଛନ୍ତି ସେଥିପାଇଁ ଆମ ଓଡ଼ିଆ ଭାଷା କମିବାକୁ ଲାଗିଛି ଓଡ଼ିଆ ଭାଷାକୁ ଆଗେଇ ବଳାଇବା ପାଇଁ ହେଲେ ଲୋକମାନେ ଓଡ଼ିଆରେ କଥାବାର୍ତ୍ତା କରନ୍ତି କଥାବାର୍ତ୍ତା କରି କରିବା ଆଉ ବନ୍ଦ କରିଦେଇଛନ୍ତି ସେଥିପାଇଁ ଆମେ ଏମିତି କରି ଇଂଲିଶରେ କଥାବାର୍ତ୍ତା ହିନ୍ଦୀରେ କଥାବାର୍ତ୍ତା ବନ୍ଦ କରିକି ଓଡ଼ିଆରେ ଓଡ଼ିଆରେ କଥାବାର୍ତ୍ତା ହେଲେ ଆମ ଓଡ଼ିଆ ଭାଷା ଆଉ ଆଗକୁ ଯାଇପାରିବ ନହେଲେ ଓଡ଼ିଆ ଭାଷା ପଛରେ ହିଁ ରହିଯିବ ସେଥିପାଇଁ ଆମେ ଏହି ଏଥିରୁ ଆମେ ଓଡ଼ିଆକୁ ଆଗେଇ ନେବା ପାଇଁ ଆମେ ହିନ୍ଦୀରେ କଥାବାର୍ତ୍ତା ହେବା ବନ୍ଦ କରିବା ଆଉ ଇଂଲିଶରେ କଥାବାର୍ତ୍ତା ହେବା ବନ୍ଦ କରିବା ଆଉ ଯେଉଁଥିିରେ ସେଇଥି ଭାଷାରେ କଥା ହେବା ଆଉ ଭଲ ହେ ଆଉ ଆମ ଦେଶରେ ଆମ ଦେଶ ଯେଉଁ ଦେଶରେ ସେଇ ଦେଶର କଥାବାର୍ତ୍ତା କଲେ ଏକା ଭଲ ଆଉ ରହିଥିବ ଅଲଗା ଦେଶରେ ଆଉ ହଉଥିବ ଅଲଗା କଥାବାର୍ତ୍ତା ସେଇଟା ଭଲ ନୁହେଁ ଆମ ଦେଶର ଆମ ଆମେ କଥା ହେବା ଯେଉଁ ଦେଶର ସେମାନେ ସେଇ କଥା ହେବେ ଏବେ ଆମ ଦେଶର ଲୋକମାନେ ବି କଥା ହେଉଛନ୍ତି ହିନ୍ଦୀରେ ଇଂଲିଶରେ ଆଉ ସେମାନେ ବହୁତ ପରିବର୍ତ୍ତନ ହୋଇଗଲେଣି ଆଗେ ଯେମିତି ଥିଲା ଏବେ ହେମିତି ହବାର ନାହିଁ କେତେ ପରିବର୍ତ୍ତନ ହୋଇଗଲା ନା ଆଉ କିଏ ପରିବର୍ତ୍ତନ ଆଘ ଯେଉଁ ଥିଲା ଏବେ ସେହି ନେଇନା ଆଉ ବହୁତ ଚେଞ୍ଜ ହୋଇଗଲାଣି ଆଉ ଆମେ ଆଉ କିଛି କରିପାରିବା ନାଇଁ ସେଥିପାଇଁ ସରକାରଙ୍କୁ ନିବେଦନ କରି କହିବା କଥା ଓଡ଼ିଆ ଭାଷାକୁ ଆଉ ଆଗେଇ ନେବା ପାଇଁ ସେ ଗୋଟେ କିଛି କରନ୍ତା ଆଉ ଆମ ଆମ ଚାରିପାଖେ ବି କେହି ବି ଓଡ଼ିଆ କଥାକୁ ଓ ବୁଝୁ ନାଇଁ କିଛୁ ନାଇଁ ଖାଉ ଆଉ ହିନ୍ଦୀରେ କଥାବାର୍ତ୍ତା ହେଉଛନ୍ତି ଆଉ ଓ ଇଂଲିଶରେ ସେଥିପାଇଁ ଆମକୁ କିଛି କରିବାର ଦରକାର ଅଛି